ହଁ ଆଜ୍ଞା ନମସ୍କାର ଆଉ କୁହନ୍ତୁ ଆଜ୍ଞା ହଁ ଯେ ଆଜ୍ଞା ଇନ୍ସୁରାନ୍ସ କେତେ କେତେ କାଣା ବୁଝା ବୁଝିଲେ ଛଅ ମାସ ବାର ହଜାର ସ ବଲେ ଇନ୍ସୁରାନ୍ସର ତାର ମାନେ କେତେ କେତେ ଏଇଟା ଛଅ ମାସ ବାର ହଜାର ବୋଲ ନାଇଁ

ହଁ ଖୋଲା ମା ଆଜ୍ଞା ଯଦି ଆପଣଙ୍କର ଯଦି ଇଚ୍ଛା ଅଛି ବୋଲେ ଠିକ୍ ହିସାବରେ ଅଛି ନାଇଁ ନାଇଁ ଫ୍ୟାମିଲି ଯଦି ଆ ହଁ ହଁ ହଁ

ହେବା ହେବା

ହଁ ଠିକ୍ ଅଛି ଆଜ୍ଞା ହଁ ଠିକ ଅଛି